ଆମ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ଦର୍ଶନୀୟ ସ୍ଥାନ ରହିଛି ଯେପରିକି ଧଉଳିଗିରି ଖଣ୍ଡଗିରି ଉଦୟଗିରି ବରୁଣେଇ ଅଟ୍ରି ବାଘମାରି ଯେଉଁଠାରେ କି ମକରସଂକ୍ରାନ୍ତି ସମୟରେ ସେଠି ଏକ ବହୁତ ଭଲ ଯାତ୍ରା ହୋଇଥାଏ ଲିଙ୍କରାଜା ମନ୍ଦିର ରାମ ମନ୍ଦିର ବିଭିନ୍ନ ପ୍ରକାର ମନ୍ଦିର ମଧ୍ୟ ମତେ ବୁଲିବାକୁ ଭଲ ଲାଗିଥାଏ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ଵରରେ ବିଭିନ୍ନ ପ୍ରକାର ମ୍ୟୁଜିଅମ ଅଛି ବିଭିନ୍ନ ପ୍ରକାର ପାର୍କ ରହିଛି ଏହି ସେହି ପାର୍କ ମାନଙ୍କରେ ଆମେ ଆମ ପରିବାର ଏବଂ ପିଲାମାନଙ୍କୁ ନେଇ ଆମେ ବୁଲିବାକୁ ଯାଇଥାଉ ଯାହାଦ୍ୱାରା ଆମେ କିଛି ସମୟ ଭଲ ମୁହୂର୍ତ୍ତ କୁ କଟେଇ ପାରିଥାଉ ଏବଂ ମ୍ୟୁଜିଅମକୁ ଆମ ପିଲାମାନଙ୍କୁ ନେବା ଦ୍ୱାରା ସେଠାରୁ ବହୁତ ଐତିହାସିକ ବିଷୟରେ ଆମ ପିଲା ମାନେ ବୁଝିପାରିଥାନ୍ତି ଏବଂ ଧଉଳିଗିରିରେ ଏକ ଧଉଳିରେ ସେଠାରେ ଗୋଟେ ଯାତ୍ରା ହୋଇଥାଏ ଯାହାକୁ ଆମେ ଆମ ପରିବାର ସାହିତ ବୁଲି ଆମର ମନୋରଞ୍ଜନ କରିଥାଉ ଏପରି ଆମର ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାରର ସ୍ଥାନ ରହିଛି ଯାହାକୁ କି ଆମକୁ ବୁଲିବା ପାଇଁ ବହୁତ ମଜା ଲାଗିଥାଏ